ହଁ ହଁ କୁହ ହ୍ୟାଲୋ ହଁ ହଁ ଏଇଠି ବସିଥିଲି ଆଉ ଆଉ ତୁମର ମେଳା ବୁଲାବୁଲି କେମିତି ସବୁ ଥିଲା ହଁ ମେଳା ବୁଲାବୁଲି ହଁ ଆମେ ବା ଯାଇଥିଲୁ ତ ଆମେ ଏହି ପନ୍ଦରଦିନ ହେବ ଖଣ୍ଡେ ଯାଇଥିଲୁ ଆଉ ତୁମେ କୁଆଡ଼େ କୁଆଡ଼େ ସବୁ ମୁଁ ଶୁଖୁଆ ହାଟକୁ ଯାଇଥିଲି ଦୁଇଶହ ଟଙ୍କା କହିଲା ଡିସ୍କାଉଣ୍ଟରେ ଦେଢ଼ଶହ ଟଙ୍କା ଦେଇକି ଦୁଇ କିଲୋ ହଁ ମୁଁ ବୋଟ୍କୁ ଯାଇଥିଲୁ ହେଲେ ବରଫ ତୁମର ବୁଲାବୁଲି ସବୁ କେମିତି ହେଲା କିଣାକିଣି କିଣାକିଣି ଖିଆ ପିଆ ସବୁ କେମିତି ହେଲା ଆମର ସେୟା ସବୁ ଆଣିଛୁ ଖିଆ ଆଉ ଖିଆ ଖିଆ ଖି ସବୁ କ'ଣ ହେଇ ଆଉ ମେଳା ବୁଲାବୁଲି ଭଲସେ କଟିଲା ଆରେ ରାମଦୋଳି ପଡ଼ିଥିଲା ରାମଦୋଳିରେ ବସିଲ ଭାବୁଥିଲି ବସିବି ବସିବି ସେହି ତ ଗୋଟାଏ ଡର ବାନ୍ତି ସମସ୍ତଙ୍କର ଆଉ ବସିପାରିଲୁନି ଆଉ

ନାଇଁ ରୋଷେଇ ବାସ କରିନି କରିବି ଆଉ ଟିକେ ପରେ ଆଉ ଦେହ ଫେହ କେମିତି ଅଛି କହିନା କହନା ଯୋଉ ବୁଲାବୁଲି ହେଲା ମେଳାରେ ଦୁଇ ତିନିଦିନ ବୁଲାବୁଲି ହେଲା ଗୋଡ଼ ଫୋଡ଼ ପୁରା ଦରଜ ହଁ ହଁ ହଉ ହଉ ତ ଆସି ଶୁଖୁଆ ଦୁଇଟା ନେଇଯିବୁ ଆଉ ହଉ ହଉ